ବୌଦ୍ଧ ଜିଲ୍ଲା ହେଉଛି ଗୋଟିଏ ଗରିବ ଏବଂ କୃଷି ପ୍ରଧାନ ଜିଲ୍ଲା ଏଠାରେ କିଛି ଶିଳ୍ପ କାରଖାନା ନାହିଁ ଆଉ ଏମିତିରେ କୃଷି କ୍ଷେତ୍ରରେ ଦେଖିବାକୁ ଗଲେ ସମସ୍ତେ ଆ ପ୍ରଥମେ ତ ଲଙ୍ଗଳରେ କୃଷି କାର୍ଯ୍ୟ ଆରମ୍ଭ କରୁଥିଲେ କିନ୍ତୁ ଏବେ ସମସ୍ତେ ଟ୍ରାକ୍ଟର ହାର୍ଡ଼ବେଷ୍ଟରରେ କରୁଛନ୍ତି ଆଉ ଉନ୍ନତମାନର ବିହନ ପାଇ ପାରୁଛନ୍ତି ସାର ଏବଂ କୀଟନାଶକ ସବୁ ଦେଉଛନ୍ତି ତ ଏଥିଦ୍ଵାରା ସରକାର ସାହାଯ୍ୟ କରିବାରୁ କୃଷି କ୍ଷେତ୍ରରେ କିଛି ଆଗେଇ ଆଗେଇଛି ଏବଂ କ୍ଷୁଦ୍ର ଶିଳ୍ପ କ୍ଷୁଦ୍ର ଦେଖିବାକୁ ଗଲେ ସରକାର କିଛି ସାହାଯ୍ୟ କରିଥିବାରୁ ଯେମିତି କି ଧୂପକାଠି କାରଖାନାମାନେ ଯଦି ଖଲି ଦନା ତା ଚ ମୁଢ଼ି ମେ ଇତ୍ୟାଦିରେ ସବୁ ଉନ୍ନତି ହୋଇଛି ଆଉ ଆର୍ଥନୈତିକ କ୍ଷେତ୍ରରେ ଯେମିତିକି ରାସ୍ତାଘାଟ ଏଇସବୁ ଏଥିରେ ମଧ୍ୟ ଆଜିକାଲି ବିକାଶ ହୋଇଛି ତ ସରକାରଙ୍କ ଅନୁଦାନରେ କିଛି ଆମ ବୌଦ୍ଧ ଜିଲ୍ଲା କିଛି ବିକାଶ ହେବାରେ ଲାଗିଛି